କନ୍ଧମାଳ ଜିଲ୍ଲାରେ ଅନେକ କାରିଗରି ଅଛନ୍ତି ସେ ଏବେ ପର୍ଯ୍ୟନ୍ତ ସାଂସ୍କୃତିକ ଏବଂ ଇତିହାସରୁ ଚାଲି ଆସିଥିବା କଳା ସଂସ୍କୃତିର କାମ ଗୁଡ଼ିକ କରି ଆସୁଛନ୍ତି ପିଢ଼ି ପରେ ପିଢ଼ି ଅନେକ ପ୍ରକାର କାମ ସବୁ କରୁଛନ୍ତି ଯେମିତିକି ବାଉଁଶରୁ ସେମାନେ ଟୋକେଇ କୁଲା ବୁଣା ଆଉ ବିଭିନ୍ନ ପ୍ରକାର ଘର କରଣା ଜିନିଷ ତିଆରି କରିକି ବଜାରରେ ବିକ୍ରି କରୁଚନ୍ତି ଆଉ କେତେକ ଲୋକ ଜଙ୍ଗଲକୁ ଯାଇକି ସେଠାରେ ପତ୍ର ଆଣିକି ଖଲି ପତ୍ର କରୁଛନ୍ତି ଆଉ ସେ ପତ୍ରକୁ ବଜାରରେ ବିକ୍ରିକି ସେମାନେ ଘର ଚଳାଉଛନ୍ତି ଆଉ ପଦ୍ମନାଡ଼ ଆଣିକି ସେଇଟା ବି ବ୍ୟବସାୟ କରୁଛନ୍ତି ତାଙ୍କ ପିଢ଼ି ପରେ ପିଢ଼ି ଏହି ସବୁ ବ୍ୟବସାୟ କରୁଛନ୍ତି ଆଉ ମାଟିରେ ବିଭିନ୍ନ ପ୍ରକାର ସବୁ ସ୍ଥାନ କରିକି ଯେମିତିକି ମାଠିଆ ଦୀପ ଦୀପଦାନ ଏସବୁ ତିଆରି କରିକି ବଜାରରେ ବିକ୍ରି କରୁଛନ୍ତି ଏହି ସବୁ ଆମର ରହିଛି କନ୍ଧମାଳ ଜିଲ୍ଲାରେ ଏହା କରିକି ଲୋକମାନେ ପିଢ଼ି ପରେ ପିଢ଼ି ଅତିକ୍ରମ କରୁଛନ୍ତି